ମ୍ୟାଡମ୍ ନମସ୍କାର ସ୍ନେହଲତା ମ୍ୟାଡମ୍ କହୁଥିଲେ ଆଜ୍ଞା ମୋର ଗୋଟେ ଅପରେସନ୍ ହେବାର ଥିଲା ତ ସେଥିପାଇଁ ଫୋନ୍ କରିଥିଲି ଆଜ୍ଞା ଆପଣଙ୍କ ମେଡିକାଲ୍ରେ କେତେ କ'ଣ ଖର୍ଚ୍ଚ ହେଉଛି ଷ୍ଟୋନ୍ ଅପରେସନ୍ ହେଲେ ଆଉ ଆପଣଙ୍କର ମେଡ଼ିସିନ୍ ଫେଡ଼ିସିନ୍ ସବୁ ସେଇ ପଇସା ଭିତରେ ନା ଅଲଗା ଘର ଖାଇବା ମେଡିସିନ୍ଟା ଅଲଗା କିଣିବାକୁ ପଡ଼ିବ ନା ମେଡିକାଲ୍ ଭିତରେ ଥିଲାବେଳେ ଯେଉଁ ଆଉ ଆମର ଟେଷ୍ଟଗୁଡ଼ାକ ଯେଉଁ ହେବ ସେଇ ଟେଷ୍ଟଗୁଡ଼ାକ ବାହାରୁ କରିକି ଗଲେ ଚଳିବା ନା ଆପଣଙ୍କ ମେଡିକାଲ୍ରେ କରିବାକୁ ପଡ଼ିବ ଆଉ ଆପଣଙ୍କ ମେଡିକାଲ୍ ପୁରା କ୍ଲିନ୍ ଅଛି ତ

ଆଉ ଆମର ଖାଇବା ଯେଉଁ ପେସେଣ୍ଟ୍ର ଖାଇବା ଫାଇବା ସବୁ ସେଇଠି ମିଳିବ ଆଜ୍ଞା ପେସେଣ୍ଟ୍ ପାଖରେ ଆମର ଜଣେ ରହି ପାରିବେ ବାହାରେ ଆଉ ରହିବେ ନା ଯିଏ ରହିବା କଥା ଆଉ ଆଉ କ'ଣ ଫ୍ୟାସିଲିଟି ଅଛି ଆଉ ଆମର ମାର୍କେଟ ପାଖ ନା ଦୂର ହେବ

ଆଉ ପେସେଣ୍ଟ୍ ଯେଉଁ ଆମର ପଡ଼ୁଛି ଡିସଚାର୍ଜ୍ ପରେ ଯେଉଁ ମେଡିସିନ୍ ଖାଇବ କିମ୍ବା ଆମର ଯେଉଁ ଷ୍ଟିଚ୍ ଫିଟାଇବା ପାଇଁ ଯିବ ସେସବୁ ସେଇ ଭିତରେ ତ ନା ଅଲଗା ପଡ଼ୁଛି

ଆଉ ଡ୍ରେସିଂ କେତେ ଥର କ'ଣ ହେବାକୁ ପଡ଼ିବ

ହେଉ ହେଉ ତାହେଲେ ମ୍ୟାଡମ୍ ଠିକ୍ ଅଛି ଆଉ ମୁଁ ଯାଇକି ପହଁଚିବି ଆଉ